ଆମ ଅଞ୍ଚଳରେ ଅଧିକ ହିନ୍ଦୁ ଧର୍ମ ଅବଗାମୀ ଲୋକ ବାସକରନ୍ତି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନେ ବହୁତ କମ ଯାହାକି ସେମାନେ ମାନେ ଲୋକ ଲୋଚନକୁ ଆସନ୍ତି ନାହିଁ ମୁସଲମାନ ମଧ୍ୟ କିଛି ବସବାସ କରନ୍ତି ସାମ୍ପ୍ରଦାୟିକ କହିଲେ ଆମେ ଏଠି ହିନ୍ଦୁ ଧର୍ମ ଅବଲମ୍ବି ବିଶେଷ ଭାବରେ ବହୁତଥାନ୍ତି ହିନ୍ଦୁ ଧର୍ମରେ ଆମର ରହନ୍ତି ହରିଜନ ଆଦିବାସୀ ଆଉ ବ୍ରାହ୍ମଣ କ୍ଷତ୍ରିୟ ତା ସଙ୍ଗେ ସଙ୍ଗେ ମଧ୍ୟ ମୁସଲମାନ ମାନେ ମଧ୍ୟ କିଛି କିଛି ରହିଥାନ୍ତି